ନିଜେ ଶିକ୍ଷିତ ହେବା ନିହାତି ଦରକାର କାରଣ ନିଜେ କିଛିଟା କିଛି ପାଠ ପଢ଼ିଥିଲେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବ କୌଣସି ବାପାଙ୍କୁ କି ଭାଇଙ୍କୁ କୌଣସି କାହା ଉପରେ ବୋଝ ହେବ ନାହିଁ ଯେକୌଣସି ଗୋଟେ ପାଠ ପଢ଼ିକି ଯେକୌଣସି ଗୋଟେ ଚାକିରୀ କରିଥିଲେ ପଇସା ଆଜି ଟଙ୍କା ଦରକାର ହେଲା ବାପାଙ୍କୁ ଭାଇଙ୍କୁ ଦିଅ ମୁଁ ଖର୍ଚ୍ଚ କରିବି କିନ୍ତୁ ପାଠ ପଢ଼ିକି ଚାକିରି କରିଥିଲେ ନିଜ ସ୍ଵାଧୀନରେ ହିଁ ନିଜେ ବଞ୍ଚିବ ପାଠ ପଢ଼ିଥିଲେ ନିଜର ମୂଲ୍ୟବାନ ଜୀବନଟା ଭଲରେ କଟିବ